ବଙ୍ଗାଳୀ ହିନ୍ଦୀ ଭଳି ଅଞ୍ଚଳର ଇଂଲିଶ ଭାଷା ସହିତ ଓଡ଼ିଆ ଭାଷା ଜଡ଼ିତ ହୋଇଥାଏ କାରଣ ଓଡ଼ିଆ ହେଉଛି ଆମର ମାତୃଭାଷା ଆଉ ଆମେ ଓଡ଼ିଆ କହିଥାଉ ବଙ୍ଗାଳୀ ହିନ୍ଦୀ ଭଳି ଅଞ୍ଚଳରେ ସେହି ଭାଷା ଆମେ ଯେ ଯେବେ ଶୁଣୁ ତ ଆମକୁ ଓଡ଼ିଆ ଭାଷା ଭଳି ବୁଝା ପଡ଼ିଥାଏ କାରଣ ଓଡ଼ିଆ ଭାଷା ଯେମିତି ଆମେ ବୁଝୁ ବଙ୍ଗାଳୀ ହିନ୍ଦୀ ବି ସେମିତି ସେମ୍ ଲାଙ୍ଗୁଏଜ୍ ଭଳି ଲାଗିଥାଏ ଆଉ ଇଂଲିଶ ରେ ଯେଉଁ ଶବ୍ଦ ଆମେ ବ୍ୟବହାର କରିଥାଉ ତାହା ଆମେ କିଛି ମାତ୍ରାରେ ଓଡ଼ିଆରେ ବି ବ୍ୟବହାର କରିଥାଉ ଆଉ ବଙ୍ଗାଳୀରେ ବି ବ୍ୟବହାର କରିଥାଉ ଆଉ ହିନ୍ଦୀରେ ବି ବ୍ୟବହାର କରିଥାଉ ଯେଉଁଟାକି ଗୋଟିଏ ସେମ୍ ୱାର୍ଡ଼ ହୋଇଥାଏ ଯେଉଁ ଫଳରେ ଆମେ ବଙ୍ଗାଳୀ ହିନ୍ଦୀ ଆଉ ଇଂଲିଶ ଓଡ଼ିଆ ଭାଷା ସହିତ ଜଡ଼ିତ ହୋଇଥାଏ